ଓଡ଼ିଆ ଲୋକମାନେ ନିଜର ଭାଷା ସହିତ ନିଜର ପରିଚୟ ଗଢ଼ିଛନ୍ତି ଯାହାକି ଆମର ମାତୃଭାଷା ଓଡ଼ିଆ ଯାହାକି ଆମେ ସାନ ବେଳରୁ ଓଡ଼ିଆ ଭାଷା ଶୁଣୁଛୁ ଆମେ ଯେତେବେଲେ ପଢ଼ୁଛୁ ସେତେବେଲେ ଆମେ ଆମର ମାତୃଭାଷା ଓଡ଼ିଆ ଭାଷା ପଢ଼ୁଛୁ ଆମେ ଯାହାକି ଭାବୁଛୁ ବା କହୁଛୁ ଆମର ଓଡ଼ିଆ ଭାଷା ବ୍ୟବହାର କରୁଛୁ ଏହି ପ୍ରକାର ଆମର ନିଜର ପରିଚୟ ଆମେ ନିଜେ ଗଢ଼ି ପଠୁଛୁ ଯାହାକି କୌଣସି ମୋର ଭାବନା କାହା ସହିତ ପ୍ରକାଶ କରିବାକୁ ହେଲେ ମଧ୍ୟ ଆମେ ଓଡ଼ିଆ ଭାଷା ଆମ ନିଜ ଭାଷାରେ ହିଁ ତାଙ୍କ ସହିତ ପ୍ରକାଶ କରୁଛୁ